ମୟୂରଭଞ୍ଜ ଜିଲ୍ଲାର ଜଳବାୟୁ ଅତି ସୁନ୍ଦର ଏଇଠି ଏସିଆର ଗୃହତ୍ତମ ରହିଛି ଯେଉଁ ଆମର ଶିମିଳିପାଳ ଅଭୟାରଣ୍ୟ ବନପୂର୍ଣ୍ଣ ଚାରିପଟେ ପ୍ରାୟତଃ ଏଇଠି ଚାଳିଶି ରୁ ପଇଁଚାଳିଶି ଶତକଡ଼ା ଜଙ୍ଗଲ ରହିଛି ମୟୂରଭଞ୍ଜରେ ଯାହାଦ୍ୱାରା କି ଜଳବାୟୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ବାତାବରଣରେ ବୃତ୍ତି କରିଥାଏ ଏଇଠି ଯେତେ ସବୁ ଋତୁରେ ସବୁ ଋତୁର ଆବଶ୍ୟକତା ଆମେ ପାଇଥାଉ ବିଶେଷ କରି ଥଣ୍ଡା ଦିନେ ଶୀତ ଦିନେ ଶୀତ ଦିନେ ଶୀତ ଅନୁଭବ ହୋଇଥାଏ କାହିଁକି ନା ଶାଳ ଜଙ୍ଗଲର ଶୀତୁଆ ପବନ ଶୀତ ପ୍ରଚୁର ମାତ୍ରାରେ ଶୀତ ମଧ୍ୟ ଯୋଗାଇଥାଏ ପାହାଡ଼ ଥିବାରୁ କୁହୁଡ଼ି ମଧ୍ୟ ପଡ଼ିଥାଏ ଏବଂ ଆମର ଖରାଦିନେ ଖରା ମଧ୍ୟ ଅନୁଭୂତ ହୋଇଥାଏ ଆଉ ଆଦ୍ରତା ଯୋଗୁଁ ଯେହେତୁ ବହୁତ ଗଛ ରହିଛି ଗଛ ଯେଉଁ ଜଳୀୟବାଷ୍ପ ଛାଡ଼ିଥାଏ ବାୟୁମଣ୍ଡଳକୁ ସେ ବାୟୁମଣ୍ଡଳ ଆଦ୍ରତା ଭରି ରହିଥିବାରୁ ତାହା ପୁଣି ବର୍ଷା ରୂପରେ ପଡ଼ିଥାଏ କାଳ ବୈଶାଖୀ ଦେଖିବାକୁ ପଡ଼ିଥାଏ ବର୍ଷା ଋତୁରେ ପ୍ରଚୁର ବର୍ଷା ମଧ୍ୟ ହୋଇଥାଏ ପ୍ରତ୍ୟେକ ସମୟରେ ଏଇଠି ପ୍ରତି ସବୁ ଋତୁ ସବୁ ସମୟରେ ଏଇଠି ଆମେ ସମ୍ପୂର୍ଣ୍ଣ ଭାବରେ ତା'ର ମଜା ପାଇଥାଉ ବସନ୍ତ ଋତୁରେ ମଧ୍ୟ ବିଭିନ୍ନ ପ୍ରକାର ଫୁଲ ଫୁଟିଥାଏ ଆମ୍ବ ବଉଳ ଦେଇଥାଏ ସେଇଠି ମଧ୍ୟ ବହୁତ ସୁନ୍ଦର ବାତାବରଣ ଦେଇଥାଏ ଶୀତଦିନେ ଶୀତ ବର୍ଷା ଦିନେ ବର୍ଷା ଖରାଦିନେ ଖରା ମଧ୍ୟ ଅନୁଭୂତ ହେଇଥାଏ ଏବଂ ବସନ୍ତ ଋତୁରେ ମଧ୍ୟ ଆମେ ସବୁପ୍ରକାର ମଜା ପାଇପାରିଥାଉ ଏବଂ ମୟୂରଭଞ୍ଜ ଜିଲ୍ଲାର ଜଳବାୟୁ ସମ୍ପୂର୍ଣ୍ଣ ଭାବରେ ଶତ ପ୍ରତିଶତ ମାନେ ଯୋଗ୍ୟ ଏବଂ ଗ୍ରହଣୀୟ